ହଁ ଆମ ଜିଲ୍ଲାରେ ବିଭିନ୍ନପ୍ରକାର ପର୍ବପର୍ବାଣି ପାଳନ କରାଯାଏ ବିଭିନ୍ନପ୍ରକାର ପୂଜା କରାଯାଏ ଆମର ଏଠାରେ ପରମ୍ପରା ଓ ଫୁଲବାଣୀ ଜିଲ୍ଲାର ମୁଖ୍ୟ ସମ୍ପ୍ରଦାୟ ଓ ପରିଚୟ ପାଇଁ ଯୋଗଦାନ ଦେଇଥାଏ ଆମର ସାଂସ୍କୃତିକ ପରମ୍ପରା ରହିଛି ଏବଂ ଏହାର ଇତିହାସ ମଧ୍ୟ ରହିଛି ଆମ ଆମ ଅଞ୍ଚଳରେ ଆମ ସୋନପୁର ଜିଲ୍ଲାରେ ଗଣେଶ ପୂଜା ସରସ୍ଵତୀ ପୂଜା ରଥଯାତ୍ରା ନୂଆଖାଇ ହୋଲି ଇତ୍ୟାଦି ବହୁତ ସୁନ୍ଦର ଭାବରେ ପାଳନ କରିଥାଉ ଏବଂ ଆମର ଏଠାରେ ଏସବୁ ହେଉଛି ମୁଖ୍ୟ ପର୍ବ ଆମର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ପାଇଁ ଆମେ ଏସବୁକୁ ପ୍ରତିବର୍ଷ ପାଳନ କରିଥାଉ